ଆଜିକାଲି ସବୁଠାରୁ ବେଶୀ ବ୍ୟବହାର ହଉଥିବା ଆପ୍ସ ହେଉଛି ଫେସବୁକ୍ ଇନଷ୍ଟାଗ୍ରାମ୍ ହ୍ୱାଟସଆପ୍ ଟୁଇଟର୍ ଟେଲିଗ୍ରାମ୍ ଏସବୁ ବହୁତ ୟୁଜ୍ କରୁଛନ୍ତି ବ୍ୟବହାର କରୁଛନ୍ତି ଆଉ ଏସବୁରେ ଆମେ ମଧ୍ୟ ଭିଡ଼ିଓ ବି ଭଲ ଭଲ ଭିଡ଼ିଓ ବନେଇ ବନେଇଥାଉ ଆଉ ପୋଷ୍ଟ କରିଥାଉ ଆଉ ଏସବୁ ହେଉଛି ଆମାନେ କିଛି ତା'ର ମାନେ କିଛି ଭଲ୍ ଶିଖିବାର୍କେ ବି ମିଲ୍ସି ଏଇଥିରେ ଆଉ କିଛି ଖରାପ ଜିନିଷ ବି ଶିଖିବାର୍କେ ମିଲ୍ସି ଏଇଥିରେ ଆଉ ଲୋକ୍ ଏଇଥିରେ ତାମାନେେ ମୋବାଇଲ୍ରେ ଇସବୁ ଦେଖିକିକରି ଲୋକ ଭଲ୍ ଶିଖି ବି ପାରିଥିସନ୍ ଭଲ୍ ଜିନିଷ୍ଟେ ଜାନି ବି ପାର୍ସନ୍ ଆଉ ଅନ୍ୟ ଲୋକ କିଛି ଖରାପ ଜିନିଷ୍ ଦେଖିକିରି ଖରାପ ଭାଷା ବି ସେ ଶିଖିଥିସନ୍ କିଛିନ ଆଉ ଯେନ୍ତାକି ଇନଷ୍ଟାଗ୍ରାମ୍ ହେଲା ଇନଷ୍ଟାଗ୍ରାମ୍ରେ ଯେନ୍ ଭିଡ଼ିଓମାନେେ ପୋଷ୍ଟ କରୁଛନ୍ କିଛି ଲୋଗ୍ ଭଲ ଭିଡ଼ିଓମାନେ ପୋଷ୍ଟ କରୁଛନ୍ କିଛି ଲୋଗ୍ ଖରାପ ଭିଡ଼ିଓମାନେେ ବି ପୋଷ୍ଟ କରୁଛନ୍ ଭଲ୍ ଭିଡ଼ିଓ ଦେଖିକିରି ଲୋକ୍ ଭଲ୍ ଶିକ୍ଷା ପାଉଛନ୍ ଖରାପ ଭିଡ଼ିଓ ଦେଖିକିରି ଲୋକ୍ ଖରାପ ଶିକ୍ଷା ପାଉଚନ୍ ଟେଲିଗ୍ରାମ୍ରେେ ବି ହେନ୍ତା କରୁଛନ୍ ମାନେ ଏସବୁ ମୋବାଇଲ୍ର ହେଉଛି ବେଶୀ ୟୁଜ୍ କରୁଥିବା ଏଇ ଜିନିଷ୍ ତାମାନେ ଆପ୍ସ

ଭଲ୍ ରାସ୍ତାକେ ଆନିକିରି ବି ଉପର୍କେ ବଢ଼ଉଛେ ଆଉ ଖରାପ୍ ରାସ୍ତାକେ ଆନିକରି ତଲ୍କେ ବି ଖସଉଛେ ମୋବାଇଲ୍ଟା ଇ ଏତ୍କି ଆପ୍ସ ହିଁ ସମସ୍ତକୁ କର୍ସେ ଆଉ ଇଏ ଆପ୍ସ ବେଶୀ ୟୁଜ୍ଫୁଲ୍